ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ପାଇଁ ଆମେ ଉପକୃତ ହୋଇପାରୁ ନାହୁଁ କାରଣ ଆମ ଗ୍ରାମରେ ଯଦି କୌଣସି ଜଣେ ବ୍ୟକ୍ତିର ଦେହ ଖରାପ ହୁଏ ତେବେ ଆମେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରୁନାହୁଁ କାରଣ ଆମ ଗ୍ରାମ ଠାରୁ ସ୍ୱାସ୍ଥ୍ୟକେନ୍ଦ୍ର ବହୁତ ଦୂରରେ ଅବସ୍ଥିତ ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ସୁବିଧା ସୁଯୋଗ ନାହିଁ କାରଣ ଯଦି ଆମ ଗ୍ରାମରେ ଲୋକମାନେ ଯଦି କୌଣସି ଏକ ଜରୁରୀ କାମରେ ବାହାରି ଯାଆନ୍ତି ତେବେ ଯାତାୟାତ ରେ ମଧ୍ୟ ଅସୁବିଧା ହେଉଛି ଏବଂ ପିଲାମାନଙ୍କର ଶିକ୍ଷା ଗ୍ରହଣ କରିବାରେ ମଧ୍ୟ ଅସୁବିଧା ହେଉଛି କାରଣ ଆମ ଗ୍ରାମର ଦୂରରେ ବିଦ୍ୟାଳୟ ହୋଇଥିବାରୁ ପିଲାମାନେ ମଧ୍ୟ ଶିକ୍ଷାଦାନର ସୁବିଧା ପାଇପାରୁ ନାହାନ୍ତି ସେଥିପାଇଁ ଆମେ ଗ୍ରାମବାସୀ ମାନେ ସରକାରଙ୍କ ଠାରୁ ଆମ ଗ୍ରାମ ନିକଟରେ ଗୋଟିଏ ଭଲ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଯାତାୟାତ ପାଇଁ ଏକ ଭଲ ରାସ୍ତା ଏବଂ ପିଲାମାନଙ୍କର ଶିକ୍ଷା ଲାଭ ପାଇଁ ଏକ ବିଦ୍ୟାଳୟ ଗଢ଼ିବା ପାଇଁ ଆମେ ସରକାରଙ୍କ ଠାରୁ ଏହା ହିଁ ଆଶା କରୁଛୁ